ଡ୍ରାଇଭର ଭାଇ ତୁମେ ଭଳିଆ ବ୍ୟବହାର କିଏ କରିବେନି ତୁମ କଥାବାର୍ତ୍ତା ବହୁତ ଭଦ୍ର ଏବଂ ନମ୍ର ତୁମଭଳି ଲୋକ ମିଳିବା ବହୁତ କଷ୍ଟ ମୁଁ ଏ ସହରକୁ ଯେଉଁଭଳି ନୂଆ ଆସିଛି ଅଲଗା କେଉଁ ଡ୍ରାଇଭର ହୋଇଥିଲେ ମୋତେ ଏହି ଜାଗାରେ ପହଁଞ୍ଚାଇବା ପାଇଁ ତୁମେ ଯେତିକି ସାହାଯ୍ୟ କରିଛ ଅନ୍ୟ ଡ୍ରାଇଭର ହୋଇଥିଲେ ମୋ'ଠାରୁ ଅଧିକ ପଇସା ନେବା ସହ ଭୁଲ ସ୍ଥାନରେ ମଧ୍ୟ ମୋତେ ପହଁଞ୍ଚାଇ ଦେଇଥାନ୍ତେ ତୁମେ କିନ୍ତୁ ମୋତେ ଠିକ୍ ସ୍ଥାନରେ ପହଁଞ୍ଚାଇଦେଲ